ହ୍ୟାଲୋ ନିକି ରେଷ୍ଟ୍ରୁରାଣ୍ଟ୍ ହଁ ଏଟା କାଣା ଅର୍ଡ଼ର୍ କରିଥିଲି ଆ କାଣା ଆସିଛି ଆଉ ଯେନ୍ଟା ଅର୍ଡ଼ର୍ କରିଥିଲି ସେଟା ନାଇଁ ଆସି ଆଉ ଯେନ୍ଟା ଟାଇମ୍ ଟେବୁଲ୍ରେ ତମର୍ ଅର୍ଡ଼ର୍ ସର୍ଭିସ୍ ବି ନାଇଁ ଦେଇ ପାର୍ବାର୍ ଆଉ ତମର୍ ଖାନା ପିନା ବି ଭଲ ନାଇଁ ଲାଗ୍ବାର୍ ଯେନ୍ତା ଆନୁଛ ସବୁ ଖରାପ୍ ଲାଗୁଛି କେଇଥିର୍ ନୁନ୍ ନାଇଁନ୍ କେଇଥିର କାଣା ନାଇଁ ପଡ଼ି କେନ୍ଟା ଖରାପ ହୋଇଯାଇଛି କେନ୍ଟା ବାସି ଲାଗୁଛି ଟାଇମ୍ ପହଞ୍ଚିବାର୍ କେନ୍ସି ତୁମର୍ ସାମାନ୍ ଆ ଯିନ୍ଟା କହିଥିଲି ବି ସେଟା ନା ଆସି ଆଉ କେନ୍ତା ସର୍ଭିସ୍ ଦେଉଛ କେନ୍ତା କରୁଛ ଏଇଟା ତମର୍ ଖାନା ପିନା କିଛି ତ ଟାଇମ୍ରେ ନା ପହଞ୍ଚିବାର୍ ସର୍ଭିସ୍ ତ ଭଲ୍ ନାଇଁନ ତମର୍ ଖାନା ପିନା ବି ତମର୍ ଭଲ୍ ନାଇଁ ଲାଗ୍ବାର୍ ଯେନ୍ତା ସେ ପିଜାଟେ ମଗେଇଥିଲି ସେଟା ବି ଭଲ୍ ନାଇଁ ଲାଗ୍ବା ଆମେ ପୁରା ଅଲ୍ଗା ଜିନିଷ୍ମାନେ ଆନି ଦେଇଛ ଏଟା ମାନେ ସବୁ କେନ୍ତା କରିବାର୍ ଠିକ୍ ଠିକ୍ଠାକ୍ ହେଲେ ସର୍ଭିସ୍ ଦିଅ କେନ୍ତା ଭଲ୍ ସର୍ଭିସ୍ ଦେବ ବୋଲେ ସିନା ଭଲ୍ ଲାଗ୍ବା ସବୁ କଷ୍ଟମର୍ ବି ଭଲ୍ସେ ଆସିବେ ତମର୍ ଦୋକାନ୍କେ ଆମ ରେଷ୍ଟୁରାଣ୍ଟ୍ ବି ଭଲ୍ ସେ ଚଲ୍ବା